ପଶୁପାଳନରେ କୃଷକମାନେ ବହୁତ କିଛି ସମସ୍ୟାର ସମ୍ମୁଖୀନ ହଉଛନ୍ତି ଯେପରି ପଶୁମାନଙ୍କର ଖାଦ୍ୟ ଆଉ ପାଣି ଏବଂ ଚାରା ଏବଂ ତାଙ୍କର ରହିବା ସ୍ଥାନ ପାଇଁ ବହୁତ ହଇରାଣ ହଉଛନ୍ତି ଖାଦ୍ୟପାଇଁ ସେମାନେ ବହୁତ ଦୂରବାଟ ଖୋଜିବାକୁ ଯିବାକୁ ପଡ଼ୁଛି ଏବଂ ବହୁତ ପଇସା ମଧ୍ୟ ଅଧିକ ଲାଗୁଛି ମୁଁ ଯଦି ବାହାରକୁ ଯାଏ ତେବେ ମୁଁ ମୋର ଘରେ ମୋ ମାଁ ଏବଂ ମୋ ସାନ ଭାଇ ଅଛନ୍ତି ସେମାନେ ହିଁ ପଶୁମାନଙ୍କର ଯତ୍ନ ନିଅନ୍ତି ମୁଁ ପଶୁମାନଙ୍କ ବିଷୟରେ ଖରାପ ଘଟଣା ଗୋଟେ ଦେଖିଛି ରୋଡ଼ରେ ଯାହାକି ଏକ ଗାଈଟି ମରିକି ପଡ଼ିଥିଲା କିନ୍ତୁ ତାକୁ କିଏ ଉଠାଇ ନ ଥିଲେ ରୋଡ଼ ଆକ୍ସିଡ଼େଣ୍ଟରେ ତାକୁ ଗୋଟେ ଟ୍ରକ୍ ଚଢ଼େଇ ଦେଇଥିଲା ତ ସେଇ ଗାଈଟି ସେମିତି ମୃତ୍ୟୁବରଣ ସେଇଟି କରିଯାଇଥିଲା କିନ୍ତୁ ତାକୁ କେଉଁ ବି ଲୋକ ଉଠାଇ ନ ଥିଲେ